ହଁ ଅଛି ନରାଜ୍ ବୁଲିବାକୁ ଯିବ ଦୁଇହଜାର ଟଙ୍କା ଭଡ଼ା ନେମି ରିଜର୍ଭ କରିବ ନା ଖାଲି ସେମିତି ବୁଲିକି ପଳାଇ ଆସିବ ଦିନସାରା ବୁଲିବ ଯଦି ତା'ହେଲେ ତିନିହଜାର ଟଙ୍କା ନେମି ସମସସ୍ତଙ୍କ ପାଇଁ ମୋର ସେମ୍ ଭଡ଼ା ଆଉ ଯଦି ସବୁଯାଗା ବୁଲିବ ତୁମେ ଦେଖିଲେ ବି ସେ ଟାଇମ୍ ହେଇଯିବ ବହୁତ ଜାଗା ଅଛି ସେଠି ବୁଲିବ ବୁଲି ବୁଲାଇକି ଆସିବ ସଞ୍ଜବେଳକୁ ତୁମେ ଯୁଆଡ଼େ କହିବ ମୁଁ ସିଆଡ଼େ ନେଇଯିବୁ କିନ୍ତୁ ଜାଗା ଗୁଡ଼ା କ'ଣ ନାଁ ଟିକେ ଗୁଗୁଲ୍ରେ ସର୍ଚ୍ଚ ମାରିଦେବ ମୁଁ ଟିକେ ମନେ ପଡ଼ୁନି ଜାଗା ଗୁଡ଼ା ଗଲେ ଜାଣିପାରିବ ପାଖା ପାଖି ତ ବହୁତ ଜାଗା ଅଛି କେଉଁ ନାଁ ଟା କ'ଣ କହିମି ମେଳା ବି ପଡ଼ିଛି ଏବେ ନରାଜରେ ବହୁତ ବୁଣା ବୁଣି ଜିନିଷ ଭଲ ଭଲ ଜିନିଷ ମିଳୁଛି ମୁଁ ଜମା ଅଧିକ କହୁନୁ ଆମେ ଗୁଗୁଲ୍ରେ ସର୍ଚ୍ଚ ମାରିଦିଅ କେତେ କିଲୋମିଟର ହେଉଛି ଆଉ ଜାଣିପାରିବେ ନା ଦିଦି ଆପଣ ବୁଝିପାରୁନାହାଁନ୍ତି ମୁଁ ଖାଲି ଗଲେ ମୋର ଲସ୍ ହବ ତିନିହଜାର ଟଙ୍କା ଦବ ଯଦି ମୁଁ ତାନେ ଯିବି ଭଡ଼ା ନେଇକି କେତେଦିନ ରହିିବେ ଆପଣ କେତେଦିନ ରହିବେ ଆଉ କୁଆଡ଼େ କୁଆଡ଼େ ବୁଲିବାକୁ ଯିବେ କି ମୋ ଗାଡ଼ି ନେବେ ଯଦି ମୁଁ ପାଞ୍ଚଦିନ ସାରା ମୁଁ ସେଇ ଅନୁସାରେ ରେଟ୍ ନେବି ଫାଇନାଲ୍ ଡେଟ୍ ତା'ହେଲେ କେତେ କୁହ ଆଉ ମୋତେ ତା'ହେଲେ କଲ୍ କରିକି ଜଣାଇବ ଆଉ ଏଇଟା ଆପଣଙ୍କ ନମ୍ବର ତ ହଉ ହଉ ହଉ ତା'ହେଲେ ରଖୁଛି କାଲି ମୋତେ ଫୋନ କରିବ କେତେବେଳେ ଯିବ ମୁଁ ବାହାରିକି ସେଇଭଳିଆ